ଲମ୍ବା ପଥଯାତ୍ରା ପାଇଁ ଆମ୍ଭେମାନେ ସାଧାରଣତଃ ବେଳାଭୂମି ଘଞ୍ଚ ଜଙ୍ଗଲ ବା ପର୍ବତ ଆଦିକୁ ପସନ୍ଦ କରିଥାଉ ଲମ୍ବା ପଦଯାତ୍ରା ଯାହାର ଅନ୍ୟ ନାମ ହାଇକିଂ ବା ଟ୍ରେକିଂ କୁହାଯାଏ ଏହାଦ୍ୱାରା ସାଧାରଣତଃ ମାନସିକ ଶାନ୍ତି ମିଳିଥାଏ ଯେଉଁଥିରେ ଏ ସହରର ଯେଉଁ ଶବ୍ଦ ଗୁଡ଼ିକୁ ଠାରୁ ଦୂରାଇ ରହି ମନରେ ଏକ ଅପୂର୍ବ ଶାନ୍ତି ଦେଇଥାଏ ନା ଥାଏ ଗାଡ଼ି ମଟରର କେଁ କେଁ ଶବ୍ଦ ବା ନା ଥାଏ କଳକାରଖାନାର ପ୍ରଦୂଷଣ ଧୂଆଁ ନା ଥାଏ ରାସ୍ତାଘାଟର ସେ ଧୂଳି ନଦୀକୂଳ ମାନଙ୍କର କୂଳୁ କୂଳୁ ଶବ୍ଦ ଆଣିଥାଏ ମନରେ ଅପୂର୍ବ ଉତ୍ସାହନା ଓ ଶାନ୍ତି ସମୁଦ୍ରର ସୁ ସୁ ଏବଂ ତା'ର ଥଣ୍ଡା ପାଣି ଯେତେବେଳେ ପାଦକୁ ସ୍ପର୍ଶ କରେ ସେତେବେଳେ ଅନେକ ଶାନ୍ତି ଲାଗିଥାଏ ପାହାଡ଼ ଉପରକୁ ଚଢ଼ିବାର ଯେଉଁ ଇଚ୍ଛାଟା ଥାଏ ତା'ଉପରେ ଯେତେବେଳେ ପହଞ୍ଚିଯାଏ ସେତେବେଳେ ଗୋଟେ ମନକୁ ଗୋଟେ ଆଶ୍ଵାସନା ଆସେ ଯେ ମୁଁ ଏଇ ଜିନିଷଟା ଆଜି ହାସିଲ କରିପାରିଛି ଗୋଟେ ପାହାଡ଼ ମୁଁ ନିଜେ ଚଢ଼ିପାରିଛି ପାହାଡ଼ରେ ଦେଖାଯାଉଥିବା ସୂର୍ଯ୍ୟାସ୍ତ ଅଶେଷ ଲୋଭନୀୟ ହେଇଥାଏ ଯେମିତି କି ଗୋଟେ ପାଚିଲା ଆମ୍ବ ପରି ଦେଖାଯାଉଥାଏ ସୂର୍ଯ୍ୟ ଯେତେବେଳେ ପାହାଡ଼ ମଧ୍ୟ ଦେଇ ଡୁବିଯାଏ ସେତେବେଳେ ଲାଗିଥାଏ ଆହା କି ସୁନ୍ଦର ଆମର ଏ ପୃଥିବୀ ଯେଉଁଟା ଆମକୁ ଏତେ ସୌନ୍ଦର୍ଯ୍ୟଭରା ଜିନିଷ ଦେଖାଉଛି ଯାହା ଆମ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଓ ଖୁସି ପ୍ରଦାୟକ ହୋଇଥାଏ